ଆଜିକାଲି ଖବର କାଗଜ ମାଧ୍ୟମରେ ବହୁତ କିଛି ଖବର ସବୁ ଆମେ ଦେଶ ମାନଙ୍କର ସବୁ ଆମେ ପାଉଛୁ ଏବଂ ଜରୁରୀ ଘଟଣା ମାନ ସବୁ ପଢ଼ିବାକୁ ମିଳୁଛି ଆଉ ସଡ଼କ ଦୁର୍ଘଟଣା କିମ୍ବା ନାରୀ ନିର୍ଯାତନା ଇତ୍ୟାଦି ବହୁତ କିଛି ଖବର ଦେଖିବାକୁ ମିଳୁଛି ଏଣୁ ବାହାର ଦେଶର ଖବର ବି କିଛି ଯଦି ମିଳନ୍ତା ତା ହେଲେ ବେଶୀ ମାନେ ଉପକୃତ ହେଇପାରତି ବା ଜାଣିପାରତି ଯେ ସବୁ ଦେଶ ର ବାହାର ଦେଶର ଖବର ବି ମଧ୍ୟ ଆମକୁ ଜଣାପଡ଼ିଥାନ୍ତା ତେଣୁ ଏଲାଗି ତ ଖବର କାଗଜ ପଢ଼ିବା ପାଇଁ ବିଶେଷ ପିଲାମାନେଙ୍କର ଆଗ୍ରହ ନାହିଁ ଆଉ ବୟସ୍କ ଲୋକ ମାନେ କେବଳ କିଛି ପଢ଼ୁଛନ୍ତି ତେଣୁ ସବୁରକମ ଖବର ପଢ଼ିବା ଦ୍ଵାରା ଇଏ ମନ ଇଏ ହବ ଜାଣିବା ଯେ ଆମେ ବାହାର ଦେଶରୁ ବି ଖବର ଜାଣିପାରିବା ଆଉ ନିଜ ଦେଶ ଭିତରେ ଅନେକ କିଛି ସବୁ ଘଟଣା ଦୁର୍ଘଟଣା ମାନ ଘଟୁଛି ପ୍ରତିଦିନ ଏହାର ଖବର ଖବର କାଗଜ ମାଧ୍ୟମରେ ଯଦି ଆମ ପଢ଼ୁଛୁ ସେସବୁ ମିଳିବା ଦରକାର ଆଉ